ମୁଁ ଏକ ନୂତନ ପ୍ରକାର ରୋଷେଇ ଚେଷ୍ଟା କରିଛି ଯେ ଥରେ ଆମ ବାପା ଆଉ ମୁଁ ଗୋଟିଏ ବାହାଘରକୁ ଯାଇଥିଲୁ ସେଠି ଅନେକ ଭେରାଇଟିର ଭୋଜି ହୋଇଥିଲା ତା' ସଙ୍ଗେ ଖିରି ବି ହୋଇଥିଲା ଏ ସେ ଖିରିଟା ଖାଇବା ପାଇଁ ବାପା ବହୁତ ପସନ୍ଦ କରିଥିଲେ ଯେ ତାକୁ ମୁଁ ସେହି ମିସ୍ତ୍ରୀକୁ ପଚାରି ବୁଝିକି କ'ଣ କ'ଣ ସେଠି ସାମାନ ଦରକାର ଥିଲା ଆଉ କେମିତି ରୋଷେଇ ହୋଇଥିଲା ତାକୁ ପଚାରିକି ଆସି ଆମ ଘରେ ରୋଷେଇ କରିଥିଲି ସେଇଟା ତା'ର ସାମାନ ଅନୁସାରେ କରିଥିଲି ଆଊ ବାପାଙ୍କୁ ଖାଇବାକୁ ଦେଇଥିଲି ଭଲ ହୋଇଥିଲା ଆଉ ମୁଁ ବି ଖାଇଲି ଭଲଲାଗିଲା ଏମିତି ସମସ୍ତେ ପରିବାର ଯେଉଁ ସମସ୍ତେ ଖାଇଲୁ ଆଉ ଭଲଲାଗିଲା